ହେଲୋ କହୁନା କଲ୍ ଅଛି ପରା ହୋଏ ହୋଏ ହଁ ନାଇଁ ନାଇଁ ଓଡ଼ିଶାରୁ କହୁଥିଲୁ ପରା ହଁ ହଁ ହଁ ମୁଁ ତ ରହୁଥିଲି ନା ସେଠି ଆଗରୁ

ନାଇଁ ମୁଁ ଜାଗା ଯେଉଁ ଜାଗାରେ ଥିଲି ବାଙ୍ଗାଲୋରରେ ହଁ ଷ୍ଟେସନ୍ ପାଖରେ ସେ ଗାଁର ନାମ ମନେପଡ଼ୁନି ସେଠି ଯଦି ଷ୍ଟଲ୍ ଖୋଲିଲେ ଷ୍ଟଲ୍ ଗୋଟେ ଖୋଲିଲେ ଭଲ ହେବ ବେପାର ଭଲ ହେବ ସେଠି ଚାଲିବ ବରା ପିଆଜି ଇଟିଲି ଏଗୁଡ଼ାକ ବ୍ରେକ୍ ଫାଷ୍ଟ୍ ଫୁଡ଼୍ଗୁଡ଼ାକ ହଁ ସେଠି ବି ଭଲ ଚାଲିବ ବାଘମରା କରୁନ ଯେହେତୁ ଆଗରୁ ଅଛି ନା ଏଠି

ହୁଁ ଆଉ ଘରେ ସବୁ ଏ ଆହୁରି ଚାରି ଯିବି ଏବେ ଘରେ ସମସ୍ତେ ଭଲ ଅଛନ୍ତି ପରା ହଁ ଯିବି ମଝିରେ ଯିବି ଆଠ ଦଶଦିନ ପରେ ଦେଖ ଯଦି ଖୋଲିବୁ ମୋ ସହିତ ରିଟର୍ଣ୍ଣ ହେଲାବେଳେ ଷ୍ଟଲ୍ ହଁ ଷ୍ଟଲ୍ ପାଇଁ ବୁଝା ବୁଝି କରୁଥିଲୁ ହଉ ହଉ ଠିକ ଅଛି ଠିକ ଅଛି ଦେଖି ଟିକେ ଭାଇ ହେଲୋ ସେ ଷ୍ଟଲ୍ର ରେଟ୍ ବେଶୀ ଅଛି କେତେ ରହିବ ମାସକୁ ଗୋଟାଏ କୋଡ଼ିଏ ହଜାର ପ୍ଲସ୍ ହଁ ଅଛନ୍ତି ଅଛନ୍ତି ପସନ୍ଦ ହୁଏ ହେବ ଏଇଠି ରହିଯିବ ମୁଁ ଯେତେବେଳେ ଓଡ଼ିଶାକୁ ଯିବି ଯିବି କି ନାହିଁ ଗଲାପରେ ମୋତେ ସାଙ୍ଗ ହୋଇକି ଆସିବା ଜଣଙ୍କର ଆସିବ ତିନି ଚାରିଜଣ କି ହଁ ହଁ ହେବ ମିଶିକରି କରିବ ହେଉଚି ଏହାକୁ ହଁ ଠିକ ଅଛି ତାହେଲେ ମୁଁ ଟିକେ ଵ୍ୟସ୍ତରେ ଅଛି ପରେ କଲ୍ କରିବି ଆଁ